ମୁଁ ଛୋଟବେଳେ ମୋ ଜେଜେବାପାଙ୍କୁ ବଗିଚା କାମ କରିବାର ଦେଖିଛି ସିଏ ଆମ ବାଡ଼ି ବଗିଚାରେ ବହୁତ ପ୍ରକାର ଗଛ ଲଗାନ୍ତି ଯେପରିକି ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ ଅମୃତଭଣ୍ଡା ଗଛ ଏହିପରି ବିଭିନ୍ନ ପ୍ରକାର ଗଛ ଲଗାନ୍ତି ଆଉ ସେ ଗଛରେ ବହୁତ ଭଲ ଫଳ ଫଳେ ଯେପରିକି ଆମ୍ବ ପଣସ ପିଜୁଳି ଅମୃତଭଣ୍ଡା ବହୁତ ଭଲ ଫଳେ ଆଉ ସେ ଫଳ ଖାଇବାକୁ ମଧ୍ୟ ବହୁତ ମିଠା ଲାଗେ ମୁଁ ଜେଜେଙ୍କୁ ଛୋଟବେଳୁ ବଗିଚା କାମ କରିବାର ଦେଖିଛି ତ ମୋତେ ମଧ୍ୟ ଗଛ ଲଗାଇବାକୁ ବହୁତ ଭଲ ଲାଗେ କିନ୍ତୁ ମୁଁ କେବେ ସୁଯୋଗ ପାଏନି ଗଛ ଲଗାଇବା ପାଇଁ ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ରହିଥାଏ ତ ମୁଁ ଜେଜେଙ୍କୁ ଯେତେବେଳେ ଗଛ ଲଗାଇବାର ଦେଖିଥିଲି ମୋତେ ବି ସେତେବେଳେ ଇଛା ହୁଏ ଗଛ ଲଗାଇବା ପାଇଁ ମୁଁ ବି ଚାହେଁ ମୁଁ ବି ଗଛ ଲଗାଇବି ଗଛ ବହୁତ ବଡ଼ ହବ ବହୁତ ଫଳ ଫଳିବ ସେ ଫଳ ଖାଇବାକୁ ବି ବହୁତ ମିଠା ଲାଗିବ ମୋତେ ବି ଗଛ ଲଗାଇବା ପାଇଁ ମନରେ ଏକ କୌତୁହଳ ଆସିଥିଲା ସେ କୌତୁହଳ ମୋ ମନରେ ରହିଥିଲା କି ମୁଁ ଦିନେ ନା ଦିନେ ଗଛ ଲଗାଇବି ମୋ ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗାଇବି ତା ସହିତ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇବି ବିଭିନ୍ନ ପ୍ରକାର ଫଳ ଗଛ ଲଗାଇବି ବିଭିନ୍ନ ପ୍ରକାର ଶାଗ ଲଗାଇବି ଯାହା ଆମର ଦୈନଦିନ ଜୀବନରେ ଦରକାର ଆସୁଛି ଯେଉଁସବୁ ଫଳ ଆମେ ଖାଉଛୁ ଯେଉଁସବୁ ଶାଗ ଆମେ ଖାଉଛୁ ସେହି ପ୍ରକାର ଶାଗ ଆମ ବାଡ଼ିରେ ଲଗାଇବା ପାଇଁ ମୋର ବି ବହୁତ ଇଚ୍ଛା ଥିଲା ମୁଁ ଯହେତୁ ଛୋଟ ଥିଲି ସେତେବେଳେ ଲଗାଇ ପାରିନଥିଲି କିନ୍ତୁ ମୁଁ ଯେବେ ବଡ଼ ହେଇଗଲି ତ ଜେଜେ ବୁଢ଼ା ହୋଇଗଲେ ସେ ଆଉ ବାଡ଼ିରେ ଗଛ ଲଗାଇ ପାରନ୍ତିନି ତ ମୁଁ ଜେଜେ ଯେତେବେଳେ ବୁଢ଼ା ହୋଇଗଲେ ସେତେବେଳେ ଗଛ ଲଗାଇବାକୁ ମନ ବଳାଇଲି ମୁଁ ମୋ ବଗିଚାରେ ଆମ୍ବ ଗଛ ଲଗାଇଲି ପିଜୁଳି ଗଛ ଲଗାଇଲି ଶାଗ ଲଗାଇଲି ବିଭିନ୍ନ ପ୍ରକାର ଫୁଲ ଯେପରିକି ଡାଲିଆ ଜିନିଆ ଗୋଲାପ ଫୁଲ ମନ୍ଦାର ଫୁଲ ଏହିପରି ବିଭିନ୍ନ ପ୍ରକାର ଫୁଲ ଗଛ ମଧ୍ୟ ଲଗାଇଲି ଛୋଟଛୋଟ ଚାର ଆଣି ଲଗାଇଲି ସେହି ଗଛ ଗୁଡ଼ିକୁ ଠିକ୍ ସମୟରେ ପାଣି ଦେଲି ପାଣିଦେବା ପରେ ଗଛଟି ଧୀରେ ଧୀରେ ଧୀରେ ବଡ଼ ହେଲା ଓ ସେ ଗଛରୁ ବିଭିନ୍ନ ପ୍ରକାରର ଫୁଲ ଧରିଲା ବିଭିନ୍ନ ପ୍ରକାର ଫଳ ଗଛରେ ଫଳ ଫଳିଲା ତ ସେ ଫଳକୁ ମୁଁ ଯେତେବେଳେ ଦେଖିଲି ମୋ ମନ ବହୁତ ଖୁସି ହେଇଗଲା ମୁଁ ଜାଣିଲି ଯେ ଯାହାହେଉ ମୁଁ ଯେଉଁ ଗଛ ଲଗାଇଛି ସେ ଗଛରେ ଏତେ ସୁନ୍ଦର ଫଳ ଫଳୁଛି ମୋ ଜେଜେ ଯେମିତି ଗଛ ଲଗଉଥିଲେ ସେ ଗଛରେ ଏତେ ସୁନ୍ଦର ଫଳ ଫଳୁ ଥିଲା ମୁଁ ମଧ୍ୟ ଗଛ ଲଗାଇଛି ସେଇ ଗଛରେ ବି ବହୁତ ସୁନ୍ଦର ଫୁଲ ଆଉ ଫଳ ଫଳୁଛି ତ ମୋତେ ସେ ଫୁଲ ଫଳ ଦେଖିବାକୁ ବହୁତ ସୁନ୍ଦର ଲାଗେ ଗଛରୁ ଛିଡ଼ାଇବାକୁ ମଧ୍ୟ ଇଚ୍ଛା ହୁଏ ନାହିଁ ଗଛରେ ଫୁଲଟି ଯେତେ ସୁନ୍ଦର ଦେଖାଯାଉଥାଏ ଫୁଲ ଛିଡ଼ାଇ ଦେଲା ପରେ ଆଉ ଏତେ ଭଲ ଲାଗେନି କିନ୍ତୁ ଆମର ଯେତିକି ଦରକାର ହୁଏ ସେତିକି ତୋଳା ହୁଏ ଆଉ ଗଛରେ ଥାଏ ଗଛଟି ମଧ୍ୟ ସୁନ୍ଦର ଦେଖାଯାଏ କିଛି ଲୋକଙ୍କୁ ମଧ୍ୟ ସେଥିରୁ ବଣ୍ଟାଯାଏ ସେମାନେ ମଧ୍ୟ ସେ ଫଳ ଖାଇକି ବହୁତ ଖୁସି ହୁଅନ୍ତି କି ଯାହାହେଉ ତୁ ତମ ବାଡ଼ିରେ ଏତେ ସୁନ୍ଦର ଗଛ ଲଗାଇଛୁ ଯାହାର ଫଳ ଏତେ ମିଠା ଲାଗୁଛି ଆମକୁ ଖାଇବାକୁ ବି ବହୁତ ଭଲ ଲାଗୁଛି ସେ ଫଳ ଜେଜେ ମଧ୍ୟ ଖାଆନ୍ତି ଜେଜେ ବି ଅନୁଭବ କରନ୍ତି ଯେ ମା ମୁଁ ଯେମିତି ଗଛ ଲଗଉଥିଲି ତୁ ବି ସେମିତି ଗଛ ଲଗାଇକି ଏତେ ସୁନ୍ଦର ଫଳ ଫଳି ପାରୁଛି ଗଛରେ ସେ ବି ବହୁତ ଖୁସି ହେଇଯାନ୍ତି ତାଙ୍କୁ ମୁଁ ସେ ଫଳ ସବୁ କାଟିକି ଖାଇବାକୁ ଦିଏ ତାଙ୍କୁ ବହୁତ ଭଲ ଲାଗେ ସେ କହନ୍ତି ଏହିପରି ଯଦି ତୁ ଗଛ ଲଗାଇବୁ ତାହେଲେ ଆମକୁ ଫଳ ତ ଖାଇବାକୁ ମିଳିବ ତା ସହିତ ଅମ୍ଳଜାନ ମଧ୍ୟ ମିଳିବ ଯେଉଁଟା ଆମ ଜୀବନର ପ୍ରତି ମୁହୂର୍ତ୍ତରେ ଦରକାର ହେଇଥାଏ ଅମ୍ଳଜାନ ବିନା ତ ଆମେ ବଞ୍ଚି ପାରିବାନି ତ ଜେଜେ ମଧ୍ୟ ଏତେ କଥା ଜାଣିଛନ୍ତି କି ଗଛରୁ ଅମ୍ଳଜାନ ମିଳେ ସେହି ଅମ୍ଳଜାନକୁ ପାଇବା ପାଇଁ ମଧ୍ୟ ସେ ଗଛ ଲଗଉଥିଲେ ତ ସିଏ କହନ୍ତି ତମେ ଯେତେ ଅଧିକରୁ ଅଧିକ ଗଛ ଲଗାଇବ ତୁମର ଆୟୁଷ ସେତେ ବଢ଼ି ବଢ଼ି ଯିବ କାରଣ ଯେତେବେଳେ ବାୟୁ ପ୍ରଦୂଷଣ ହେଇଯିବ ସେତେବେଳେ ଅଙ୍ଗାରକାମ୍ଲ ଗ୍ୟାସର ପରିମାଣ ତ ବହୁତ ବଢ଼ିଯିବ ଆଉ ଅଙ୍ଗାରକାମ୍ଲ ଗ୍ୟାସର ପରିମାଣ ବଢ଼ିଗଲେ ଆମର ବାୟୁ ପ୍ରଦୂଷିତ ହେଇଯିବ ଆମ ଯେତେ ଗଛ ଅଧିକା ଲଗାଇବା ସେତେ ଅଧିକ ଫୁଲ ଫଳ ହେବ ଅଧିକ ଅମ୍ଳଜାନ ମିଳିବ ଆମ ବାୟୁ ପ୍ରଦୂଷଣ ମୁକ୍ତ ମଧ୍ୟ ରହିବ ସେଥିପାଇଁ ମୁଁ ମଧ୍ୟ ଆମ ବାଡ଼ି ବଗିଚାରେ ବହୁତ ଗଛ ଲଗାଏ ଆଉ ସେ ଗଛରୁ ବହୁତ ଫୁଲ ବହୁତ ଫଳ ବାହାରେ ତ ମୋତେ ମଧ୍ୟ ଗଛ ଲଗାଇବାକୁ ବହୁତ ଭଲ ଲାଗେ